ମୋର ଗ୍ରାମାଞ୍ଚଳରେ ସରପଞ୍ଚର ଶାସନ ଅବହେଳା ଦୁର୍ବଳତା ସରକାରୀ ପରିବେଶ ଓ ଅବସ୍ଥା ଓ ଲାଞ୍ଚ ଓ ସାମାଜିକ ଓ ରାଜନୈତିକ ଅବହେଳା କରିଥାନ୍ତି ସ୍ୱାସ୍ଥ୍ୟରେ ମଧ୍ୟ ମେଡ଼ିକାଲ୍ ସୁବିଧା ରହି ନଥାନ୍ତି କିନ୍ତୁ ନର୍ସ୍ ଆଶା ଦିଦିମାନଙ୍କୁ ବି ସୁବିଧା ମିଳିବନି ଗ୍ରାମ ସରକାରୀ ଗ୍ରାମାଞ୍ଚଳରେ ସରକାରୀ ବହୁତ ଶାସନର ସୁବିଧା ପରେ ବି ଗ୍ରାମାଞ୍ଚଳରେ ବହୁତ ଅସୁବିଧା କରନ୍ତି ଓ ରାଜନୈତିକ ଦଳ ତ ବହୁତ ଅବହେଳା ରାଜନୈତିକ ନ ହେଲେ ଲାଞ୍ଚ ଓ ଜୁଆ ସବୁ ପରିବେଶକୁ ଦୁର୍ଗନ୍ଧତା କରିଥାଏ ଓ ତେଣୁ ଆମ ସ୍ୱାସ୍ଥ୍ୟ ତ ସ୍ୱାସ୍ଥ୍ୟ ମେଡ଼ିକାଲ୍ ତ ଅବସ୍ଥା ଦୁର୍ବଳତାର ସରକାର ରାଜନୈତିକ ଦଳ ଅବହେଳା ସରକାର ଯଦି ସୁବଳ ସେବେ ଗ୍ରାମାଞ୍ଚଳ ସବୁ ସବଳ ହୋଇରହିବ ସରକାର ଯଦି ଦୁର୍ବଳ ତେବେ ଗ୍ରାମାଞ୍ଚଳ ବି ଦୁର୍ବଳତାର କାରଣ ହୋଇଥାଏ